ବିଜ୍ଞାନ ଯୁଗରେ ନିଜର ସ୍ୱାସ୍ଥ୍ୟ ବିଷୟରେ କିଛି ଜ୍ଞାନ ଆହରଣ କରିପାରିବି ଏହା ପ୍ରଯୁକ୍ତି ବିଦ୍ୟା ଜାଣିପାରିବି ଏହା ମୋର ଆଗାମୀ ପିଢ଼ିମାନଙ୍କୁ କିଛି ସଚେତନ କରିବା ପାଇଁ ସାହାଯ୍ୟ କରିବ